ହେଲୋ ଆପଣ ମା ମଙ୍ଗଳା ରେଷ୍ଟୁରାଣ୍ଟରୁ କହୁଛନ୍ତି ମୁଁ ଆକାଶ କହୁଥିଲି ଯାଜପୁର ରୋଡ଼ରୁ ମୋ'ର ସାଉଥ ଇଣ୍ଡିଆନ ଖାଇବା ଆବଶ୍ୟକ ଅଛି ଦୁଇ ପଟ୍ ଦୁଇ ପ୍ଲେଟ ଭାତ ଡାଲ ଫ୍ରାଏ ଚିକେନ ଚିଲ୍ଲୀ ଆଉ ଦୁଇଟି ଦୋସା ଅର୍ଡ଼ର କରିଦିଅନ୍ତୁ